ହ୍ୟାଲୋ ହୋଟେଲ୍ରୁ ଧ୍ୟାନନାଥରୁ କହୁଛନ୍ତି ମୁଁ ବିବେକାନନ୍ଦ ପଟ୍ଟନାୟକ ଜଟଣୀରୁ କହୁଛି ମୁଁ ଯେଉଁ ଖାଦ୍ୟଟି ମଗେଇଥିଲି ବିରିୟାନି ତାହା ବାସି ଥିଲା ତାହା ଖାଇବା ଉପଯୋଗୀ ନଥିଲା ତୁମ ଡେଲିଭରୀ ବୟ ଦେଲାବେଳକୁ ବହୁତ ବାସି ହୋଇଯାଇଥିଲା ଆପଣ ଯଦି ଆଉ କେବେ ଖାଦ୍ୟକୁ ଦିଅନ୍ତି ତା'ହେଲେ ଏପରି ବାସି ଖାଦ୍ୟ ଦେବେନି ମୁଁ ଆପଣଙ୍କୁ ଜଣାଇଦେଲି